ହ୍ୟାଲୋ ଆଜ୍ଞା ମୁଁ ଅର୍ଚନା ସାହୁ କହୁଥିଲି ତ ଆପଣ ନାୟକ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ହଁ ଆଉ ମୋତେ ଆପଣଙ୍କ ରେଷ୍ଟୁରାଣ୍ଟ୍ଟା ମୋତେ ବହୁତ ଭଲ ଲାଗେ ତ ମୁଁ ଏଇଥିପାଇଁ କଲ୍ କଲିକି ମୋର ଏଇ ମାର୍ଚ୍ଚ ଦଶରେ ଜନ୍ମଦିନ ଆଜ୍ଞା ତ ସେଥିପାଇଁ ମୁଁ କିଛି ଖାଇବା ଅର୍ଡ଼ର୍ କରିଥାନ୍ତି ବିଭିନ୍ନ ପ୍ରକାରର ଆଜ୍ଞା ଯେମିତିକି ମୁଁ ଚିଲି ଚିକେନ୍ ଚିକେନ୍ ତନ୍ଦୁରି ଚିକେନ୍ ବିରିୟାନୀ ମାନେ ଚିକେନ୍ ଉପରେ ମୋର କିଛି ମୋର ବହୁତ ଅର୍ଡ଼ର୍ କରିବାର ଥିଲା ଆଜ୍ଞା ତ ମୋର ଜନ୍ମଦିନରେ ବହୁତ ସାଙ୍ଗମାନେ ମୋର ଆସିବେ ନା ତ ସେଇଥିପାଇଁ ମୁଁ ବହୁତ ଅର୍ଡ଼ର୍ କରିଥାନ୍ତି ଖାଇବା ଆଜ୍ଞା ତ ସେଥିପାଇଁ ଆଉ ଯଦି ଏତେ ବିଭିନ୍ନ ପ୍ରକାର ଖାଇବା ଜିନିଷ ଆଣିବି ତ ମୋତେ ସେଥିପାଇଁ କିଛି ତ ପରସେଣ୍ଟଜ୍ କରିବେ ଆଉ ଆଜ୍ଞା ମୋତେ ଆପଣଙ୍କର ବିହେଭିୟର୍ ଆଉ ଆପଣଙ୍କ କାମ ଲୋକଙ୍କର ବି ତାଙ୍କ ବିହେଭିୟର୍ ବି ମୁଁ ପସନ୍ଦ କରେ କେମିତି ସିଏ କଷ୍ଟମର୍ ମାନଙ୍କର କେୟାର୍ କରନ୍ତି ସେଇଟା ବି ମୁଁ ଦେଖିଛି ତ ମୁଁ ଯେତେଥର ବି ଯାଏ ସେଇଠିକି ବହୁତ ଭଲ ଖାଇବା ସେଇଠି ଥାଏ

ସେଥିପାଇଁ ମୁଁ ଖାଇବା ତ ଅର୍ଡ଼ର୍ କରିବି ସେ ମାର୍ଚ୍ଚ ଦଶରେ ମୁଁ ମୋ ଜନ୍ମଦିନ ମାର୍ଚ୍ଚ ଦଶରେ ତ ମୁଁ ନଅ ତାରିଖରେ ସନ୍ଧ୍ୟା ବେଳକୁ ଏଇ ଛଅଟା ଭିତେରେ ତ ମୋର ମୁଁ ନିଜେ ଯିବି ଆପଣ ପାର୍ସଲ୍ କରିକି ରଖିଥିବେ ମୁଁ ନେଇକି ଆସିବି

ତ ଆପଣଙ୍କର ରେଷ୍ଟୁରାଣ୍ଟ୍ ସଫା ସୁତରା ଆଉ ଆଚାର ବେଭାର ସବୁ ମୋତେ ଭଲ ଲାଗେ ପରିବେଶଟା ବି ବହୁତ ଶାନ୍ତ ସେଥିପାଇଁ ତ ମୁଁ ସେଇଦିନ ନଅ ତାରିଖ ଦିନ ସେଇ ସନ୍ଧ୍ୟା ଛଅଟା ବେଳକୁ ଯିବି ଆପଣ ଅର୍ଡ଼ର୍ କରି ରଖିଥିବେ ମୁଁ ପେମେଣ୍ଟ୍ ଦେଇକି ଖାଇବା ଜିନିଷ ନେଇକି ଆସିବି ଆଜ୍ଞା ହଉ ମୁଁ ରହୁଛି